ହଁ ହଁ କୁହ ହଁ ହଁ କୁହ

ହଁ ସମ୍ବଲପୁରୀ କପଡ଼ା ଅଛି ହଁ

କଲରା ହରି ନାଲି ରଙ୍ଗ ଧଡ଼ି ଥାଏ କି ନା ହଁ ସମ୍ବଲପୁରୀ ଡିଜାଇନର ହଁ ସେଇଟା ଅଛି

ହଁ ଠିକ୍ଅଛି ଭଲ କପଡ଼ା ତୁମେ ନିଜେ ଆସିକି ଦେଖିକି ଯିବ ଭଲ କପଡ଼ା କେମିତି କ'ଣ ସେଇ ଅନୁସାରେ କରିବା ସିଲେଇ ଆଉ

ଯେତିକି ମୁଁ ଆଣିଛି ସେ ରେଟ୍ରେ ଟିକେ ଦେବି ଆଉ ହଁ ହଁ ବ୍ଲାଉଜ୍ ସିଲୋଉଛି ହଁ

ହଁ ହଁ ଲଗେଇ ଦିଅନ୍ତି ହଁ ହଁ ଠିକ୍ ଅଛି

ହଁ ହଁ ଦିଅ ଆଜିକାଲି ତ ସବୁ ଚାଲିଛି ସେମିତି ଆଉ ଚୁମକି ନ ଲଗେଇଲେ ଭଲ ଲାଗିବ କି ଆଉ ହଁ ହଁ ହଁ ଠିକ୍ ଅଛି ଆସ ହଁ